କୁମାରପୂର୍ଣ୍ଣିମା ଆମ ଯେତେକ ଝିଅମାନେ ସବୁ କୁମାରପୂର୍ଣ୍ଣିମା କରୁ ଆମେ ସେ'ଠି ସକାଳେ ଠାକୁରଙ୍କ ପାଖରେ ଆମେ ଲିପା ଲିପି କରୁ ତା'ପରେ ଚାରିଟା ଯେମିତି ହୁଏ ସନ୍ଧ୍ୟାବେଳ ପାଖା ପାଖି ହୋଇଆସେ ଆମେ ମୁରୁଜ ପକାଉ ତା'ପରେ ସେ'ଠି ସବୁ ଆମର ପତାକା ଲଗାଉ ସବୁ ସାଙ୍ଗସାଥୀ ଆସନ୍ତି ସବୁ ସଜ ବାଜ ହୋଇକି ଆମେ ଏ'ଠି କୁମାରପୂର୍ଣ୍ଣିମା କରୁ ଗୀତ ବୋଲୁ ତା'ପରେ ଗୀତ ବୋଲିକି ସନ୍ଧ୍ୟାବେଳୁ ଠାକୁର ପୂଜା କରୁ ଠାକୁର ପୂଜା କରିକି ତା'ପରେ ଠାକୁରଙ୍କୁ ଆମେ ମାନେ ଉଜ୍ଜାପନା କରିକି ଆମେ ନେଇକି ତାଙ୍କୁ ବିସର୍ଜନ କରିକି ତାଙ୍କୁ ନେଇକି ଆମେ ପାଣିରେ ଉଭାଇଦେଉ